ଯଦି ଲମ୍ବା ରାସ୍ତା ଆମେ ବାଇକରେ ଯିମା ତାହେଲେ ଆମକୁ ପୂର୍ବରୁ କିଛି ଜିନିଷ ଆଗରୁ ପ୍ରସ୍ତୁତ କର୍ବାକେ ପଡ଼୍ବା ନାଇହେଲେ ଆମେ ଯଦି ବାଟରେ କିଛି ଅସୁବିଧା ହୁଏ ତାହେଲେ ଆମେ ସେତାର ସୁବିଧା କରି ନାଇ ପାରୁନ୍ ସେଥିର୍ଲାଗି ବାଇକରେ ଯେତେବେଲେ ବି ଯିମା ପହେଲା ଆମେ କିଛି ଖାଦ୍ୟ ନିଜର ବେଗ୍ରେ ରଖ୍ବାକେ ପଡ଼୍ବା କାରଣ ବାଟେ ଘାଟେ କୌଣସି ଜାଗାରେ ମିଲ୍ବାକି ନାଇଁ ମିଲବା ସେଟା କହି ନାଇଁ ହୁଏ ସେଥିରଲାଗି ଆମକୁ କିଛି ସାଧା ଜିନିଷ ଯେନ୍ତି ଚୁଡ଼ା ହେଉ କଦଳୀ ହେଉ ଟିକେ ରଖିଥିବାକେ ପଡ଼୍ବା ବାଟେ ଘାଟେ ଖାଇବାର୍ ଲାଗି ତାର୍ ସହିତ ଯଦିବି କାଣା ଦୁର୍ଘଟଣା ହୁଏ ତାହେଲେ ସେଥିରୁ ନିଜକେ ଟିକେ ରକ୍ଷା କରବାର୍ ଲାଗି ଆମେ ସବୁବେଳେ ପୂର୍ବ ପ୍ରସ୍ତୁତିରେ ହେଲମେଟ ତା ସହିତ ହାତରେ ଗ୍ଳୋଭ୍ସ ଆଉ ସାର୍ଟରେ ଯାକେଟଟେ ପିନ୍ଧିଥିବା ଦରକାର ଯାହାଫଳରେ ଆମେ ଦୁର୍ଘଟଣା ହେଲେ ମଧ୍ୟ କମ ଦୁର୍ଘଟଣାର ଶିକାର ହେମା ଏବଂ ଦୁର୍ଘଟଣା ହେଲେ କିଛି ଜିନିଷ ଦରକାର ଯେନ୍ତି ଫାଷ୍ଟଏଡ଼ ବା ପ୍ରାଥମିକ ଚିକିତ୍ସା ଲାଗି ଆମେ କିଛି ଜିନିଷ ଯେନ୍ତି ମଲମ କନା ପଇଲମ ଇସବୁ ଧରିକିରି ଯିବାକେ ପଡ଼୍ବା ତା ସହିତ ଯଦି ରଖି ପାର୍ମା ତାହେଲେ ବେଣ୍ଡେଜ୍ କପଡ଼ା ଟିକେ ବି ରଖଲେ ଆମକୁ ସୁବିଧା ହେଇପାର୍ବା